ହ୍ୟାଲୋ ହ୍ୟାଲୋ କେମିତି ଭଲ ଅଛ କେବେ ଆସିଲ ହଁ ହଁ କେଉଁଠି ରହୁଛ ଏବେ ହଁ କ'ଣ ହଁ ଭଲ ଚାଲିଛି ହୁଁ ଅଛି ଗୋଟେ ଦୁଇଟା ଚାରିଟାକୁ ଏମିତି କୋଡ଼ିଏ ଟଙ୍କା ତିରିଶ ଟଙ୍କା ଏମିତି ପଡ଼ୁଛି ଆଉ କ'ଣ କରିବା ଆଜିକାଲି ତ ଆଉ ତେଲ ରେଟ୍ ବଢ଼ିଗଲାଣି ଆଉ ମଇଦା ରେଟ୍ ବଢ଼ିଗଲାଣି ସବୁ ଜିନିଷର ରେଟ୍ ବଢ଼ିଯାଉଛି ଆଉ ଆଉ କ'ଣ କହିବ ସେଆଡ଼ର କଥା ସେଆଡ଼େ ତ ସବୁ ଶସ୍ତା ଥିବ ଏଡ଼େ ବଡ଼ ସିଟିରେ ଆଉ କ'ଣ ସେଆଡ଼େ ଏତେ ରେଟ୍ ନଥିବ ଆର୍ ଆମର ଆଡ଼େ କ'ଣ ଦୋକାନ ବି କମ୍ ଅଛି ତିନି ଚାରିଟା ସେଇଟା ପାଇଁ ରେଟ୍ ଟିକିଏ ବଢ଼ିଯାଉଛି ଆଉ ହଁ ଭଲ ଚାଲିଛି ଆଉ କ'ଣ ଓ ହ ଆଉ କ'ଣ ପଢ଼ାପଢ଼ି ତୁମର ବି ଇ ଡ଼ି କରିବ ନାହିଁ କି ଓ ହୋ ହଉ ଠିକ୍ କଥା ସେଇଟା ବି ଯେ ବର୍ତ୍ତମାନ କେଉଁଠି ଅଛ ସେଇଠି ସେଇଠି ଏକା ଅଛ ନା

ଆଜି କେତେବେଳେ ଆସିବ ଦୋକାନରେ କାଲି ହଁ କାଲି ତ ନେଇକି ପଳାଇଲ ଆଜି କେତେବେଳେ ଆସିବ ଆସୁନ ତୁମ ପାଇଁ ବୋଲି ମୁଁ ଅପେକ୍ଷାରେ ଅଛି ଦେବା ପାଇଁ ହଉ ହଉ ଠିକ୍ ଅଛି ଆଉ କ'ଣ ହଁ ଟିକିଏ ବର୍ଷା ପାଗ

ହୁଁ ହୁଁ ନାହିଁ ସେ ପାଗରୁ ଟିକିଏ ଖାଇବାକୁ ଇଚ୍ଛା ଲାଗିବା ଯେ ଠିକ୍ ଅଛି ଠିକ୍ ଅଛି ଠିକ୍ ଅଛି ଆଉ ତୁମ ଫ୍ୟାମିଲି କେମିତି ଭଲ ଅଛନ୍ତି ଆମର ବି ସବୁ ଭଲ ଅଛନ୍ତି ହଁ ସବୁ ଭଲ ଅଛନ୍ତି ହଁ ଚାଲିଛି ତ ପେକିଙ୍ଗ୍ ହୋଇଯିବ ଆଉ ଅଳ୍ପ ସମୟ ଭିତରେ ଆସିକି ନେଇଯିବ ହଉ ଠିକ୍ ଅଛି ମୁଁ ରଖୁଛି ହେଲେ ମୋ ଦୋକାନରେ ବେଶୀ ଭିଡ଼ ହୋଇଗଲା